ଆମ ଅଞ୍ଚଳର କଳା ଓ ହସ୍ତଶିଳ୍ପ କ୍ଷେତ୍ର ରାଜ୍ୟର ସାଂସ୍କୃତିକ ପରିଚୟ ଓ ଐତିହାସିକ ରେ ଯୋଗଦାନ ଦେଇଥାଏ ଆମ ଏଠାରେ ମେହେରମାନେ ନିଜ ହସ୍ତରେ ଲୁଗା ବୁଣିଥାନ୍ତି ସେହି ଲୁଗା ଉପରେ ସେମାନେ ବିଭିନ୍ନ ପ୍ରକାର ଫୁଲ ମାଛ ଏମିତି ବହୁତ ପ୍ରକାର ଚିତ୍ର କାଟି ବହୁତ ଡିଜାଇନ୍ କରିଥାନ୍ତି ସେହି ଲୁଗାକୁ ସେମାନେ ପୁଣି ଅନ୍ୟଠାକୁ ପଠାଇଥାନ୍ତି ରୁମାଲ ମଧ୍ୟ ସେମାନେ ବୁଣିଥାନ୍ତି ବିଭିନ୍ନ ପ୍ରକାର ସମ୍ବଲପୁରୀ ରୁମାଲ ମଧ୍ୟ ବୁଣି ଥାନ୍ତି କପଡ଼ା ମଧ୍ୟ ସେମାନେ ବୁଣିଥାନ୍ତି ନିଜ ହସ୍ତରେ ତାହାକୁ ଅନ୍ୟ ଦେଶକୁ ମଧ୍ୟ ସ୍ଥାନାନ୍ତରିତ କରିଥାନ୍ତି ସେଥିପାଇଁ ଆମ ଅଞ୍ଚଳର ଏହି କଳାକୁ ମୁଁ ଭାରି ଭଲପାଏ ସେଥିପାଇଁ ମୋତେ ଏହା ବହୁତ ଭଲଲାଗେ